ସରକାରୀ ଯୋଜନାଗୁଡ଼ିକ ହେଉଛି ଯଥା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବିଜୁ ପକ୍କାଘର ଯୋଜନା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ଏହା ଦ୍ୱାରା ଲୋକମାନେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଦ୍ୱାରା ଗାଁରୁ ଗାଁକୁ ସଡ଼କର ନିର୍ମାଣ ହେଉଛି ଯାହାଫଳରେ ଲୋକମାନଙ୍କୁ ଆଉ ଯିବା ଆସିବାରେ ଅସୁବିଧା ହେବ ନାହିଁ ଏବଂ ଆଉ ଗୋଟିଏ ଯୋଜନା ହେଉଛି ବିଜୁ ପକ୍କାଘର ଏହା ଦ୍ୱାରା ଗରିବ ଲୋକମାନଙ୍କୁ ପକ୍କାଘର ମିଳିପାରୁଛି ଯାହାଦ୍ୱାରା କି ଲୋକମାନେ ଆଉ ବନ୍ୟା ବାତ୍ୟାରେ ହନ୍ତସନ୍ତ ହୋଇ ମରିବାକୁ ପଡ଼ିବନାହିଁ ଆଉ ଗୋଟିଏ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହି ଯୋଜନା ମାଧ୍ୟମରେ ଗରିବ ଲୋକମାନେ ପନ୍ଦରଲକ୍ଷର ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ଲାଭ ଉଠାଇପାରୁଛନ୍ତି ଏବଂ ଦୁଇବର୍ଷରେ ଥରେ ଲେଖାଏଁ କାଳିଆ ଯୋଜନାର ସାହାଯ୍ୟରେ ତିନିଲକ୍ଷ ତିନିହଜାର ପର୍ଯ୍ୟନ୍ତ ମାଗଣା ପଇସା ପାଇପାରୁଛନ୍ତି